ଆଜ୍ଞା ରାଜ୍ ଷ୍ଟୁଡ଼ିଓରୁ କହୁଥିଲେ କି ଆଜ୍ଞା ନମସ୍କାର ଆଜ୍ଞା ମୁଁ କହିଲି କିଛି ଫଟୋ ମୋ ପାଖରେ ଅଛି ମଡ଼େଲିଂ ଫଟୋଯାକ ମଡ଼େଲ୍ ଫୋଟୋଯାକ ତାକୁ ଟିକିଏ ଡିଜାଇନ୍ କରି ପ୍ରିଣ୍ଟ୍ କରିବା ପାଇଁ କହୁଥିଲି ଆଜ୍ଞା କ'ଣ ରେଟ୍ ଅଛି ଆପଣଙ୍କର

ହଁ ହଁ ନାଇଁ ଆପଣ ଟିକିଏ ଆମ ପାଇଁ ଯଦି ଇଏ ଟିକିଏ କମ୍ କରିବେ ମୁଁ ଆପଣଙ୍କୁ ବହୁତ କଷ୍ଟମର୍ ଦେବି ଆଉ ବାହାଘର ଭିଡ଼ିଓ ପାଇଁ ମଧ୍ୟ କଲ୍ଯାକ ଦେଇଥାନ୍ତେ ଆମେ ସବୁ ରେଗୁଲାର୍ କଷ୍ଟମର୍ ହେବୁ ଆପଣଙ୍କର ଆପଣ ଟିକିଏ ଆମ ପାଇଁ ଆଜ୍ଞା ଆଜ୍ଞା ନିଶ୍ଚୟ ମାନେ ମଡ଼େଲ୍ ପାଇଁ ତ ଫଟୋଯାକା ବାହାର କରିଛି ଟିକିଏ ଡିଜାଇନ୍ କରି ବାହାର କରିବେ ଆଉ ଟିକିଏ ମଡ଼େଲାଇଜ୍ କରିକିରି ଆଉ ଯେମିତି ଲୋକ ଦେଖୁ ଦେଖୁ ପସନ୍ଦ କରିବେ ଆଉ ଆପଣ ଷ୍ଟୁଡ଼ିଓ ଷ୍ଟୁଡ଼ିଓ ନାଁଟା ବି ତଳେ ରହିବ ନା ଫଟୋ ତଳେ ଆପଣ ଆପଣଙ୍କ ନାଁ ହେବ ଆପଣଙ୍କୁ କାମ ବି ମିଳିବ ଆମେ ଗୁଡ଼ାଏ କାମ ଦେବୁ ଆମ ତରଫରୁ ଯେତିକି କାମ ଆସିବ ଆଉ ଆଉ ବାହାଘର ଭିଡ଼ିଓ କଲ୍ଯାକ ବି ଆପଣଙ୍କୁ ଦେଇଥାନ୍ତିି ମ

ଆଜ୍ଞା ଆଉ ଫଟୋ ଫ୍ରେମିଂ କରନ୍ତି କି ଆପଣ ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ହଉ ମୋ ପାଇଁ ଚାରି ଫଟୋଟା କେତେ ପଡ଼ିବ ଆଜ୍ଞା ଆଜ୍ଞା ହଉ ଠିକ୍ ଅଛି ଆଜ୍ଞା ଧନ୍ୟବାଦ